ହଁ ଆମ ରାଜ୍ୟର ଶାସନ କରୁଥିବା ରାଜ୍ୟ ରାଜାଙ୍କ ନାମ ହେଉଛି ଭୌମକର ରାଜବଂଶ ଏହି ଭୌମଙ୍କମାନେ ତୋଷାଳୀରେ ଦୁଇ ଦୁଇଶହ ପନ୍ଦରବର୍ଷ ପ୍ରାୟ ଶାସନ କରିଥିଲେ ଆଉ ଓଡ଼ିଶାର ତୋଷାଳୀରେ ଏଇ ଭୌମଙ୍କ ଶାସନ ଆମର ସାତଶହ ଛତିଶ ଖ୍ରୀଷ୍ଟାବ୍ଦ ତୋଷାଳୀରେ ହେଇ ରାଜବଂଶର ପ୍ରତିଷ୍ଠା ରାଜବଂଶର ପ୍ରତିଷ୍ଠାତା ଶିବଙ୍କର ଦେବ ତାଙ୍କର ହେଉଛି ବୌଦ୍ଧଧର୍ମାବଲମ୍ବି କ୍ଷମାଙ୍କ ଦେବଙ୍କର ପୁତ୍ର ତାଙ୍କ ମାତାଙ୍କ ବତ୍ସ୍ୟ ଦେବୀ ମହାନଦୀ ସାମ୍ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା ଏବଂ ମହାନଦୀ ଉତ୍ତରକୁ ଉତ୍ତରରେ ତୋଷାଳୀ ଆଉ ଦକ୍ଷିଣରେ ଦକ୍ଷିଣ ତୋଷାଳୀ ଥିଲେ ଏହି ରାଜ୍ୟ ରାଷ୍ଟ୍ରର ରାଜଧାନୀ ଥିଲା ଗୃହଦେବ ପାଟଙ୍କ ପ୍ରଥମ ଶିବଙ୍କର ଦେବ ଯଉଟା ଖ୍ରୀଷ୍ଟାବ୍ଦ ଛତି ଖ୍ରୀଷ୍ଟାଦ୍ଦରୁ ସାତଶହ ତେୟାଅଶି ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଳିଶି ବର୍ଷଧରି ଧର୍ମ ଶାସନ କରିଥିଲେ ତାଙ୍କୁ ପରମ ତଥାଗତ ବୋଲି ନାମିତ କରାଯାଇଥିଲା ତାଙ୍କ ପରେ ତାଙ୍କ ପୁତ୍ର ସାତଶହ ତେୟାଅଶିରୁ ଆଠଶହ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ସତର ବର୍ଷ ଶାସନ କରିଥିଲେ ପ୍ରଥମ ଶିବ ଦେବ ଶିବ ଶିବଙ୍କର ଦେବ ପୁତ୍ର ସିଏ ପରମ ଶାଶ୍ଵତ ଉପାଧି ଧାରଣ କରିଥିଲେ